ଛବିଶ ଅପ୍ରେଲ ଦୁଇ ହଜାର ଆଠ ନଅ ଜାନୁଆରୀ ଦୁଇ ହଜାର ନଅ ଚଉଦ ଫେବୃଆରୀ ଦୁଇ ହଜାର ଦଶ ପନ୍ଦର ଅଗଷ୍ଟ ଦୁଇ ହଜାର ଏଗାର ଉଣେଇଶ ନଭେମ୍ବର ଦୁଇ ହଜାର ଉଣେଇଶ